ହ୍ୟାଲୋ ମୁଁ ଶାଶ୍ଵତୀ ରଥ କହୁଛି ଆପଣ ଗୁଣ୍ଡିଚା ହୋଟେଲ୍ରୁ କହୁଛନ୍ତି କି ମୋର ଖାଦ୍ୟ ଅର୍ଡ଼ର୍ କରିବାର ଥିଲା ତ ମୋର ଖାଦ୍ୟ ହେଉଛି କି ଚିଲ୍ଲି ଚିକେନ୍ ଆଉ ବିରିୟାନି ରାଇତା ଆଜ୍ଞା ଆମର ଆଡ଼୍ରେସ୍ ଲେଖନ୍ତୁ ବିସମ କଟକ ବଡ଼ ସାହି ଆଜ୍ଞା ଆଜ୍ଞା ଆପଣ ଦୁଇଟା ଭିତରେ ଆଣି ପହଞ୍ଚେଇ ଦିଅ ଓ କେ